ଆମ କୃଷକ ଭାଇ ବର୍ଷା ପାଇଁ ଅପେକ୍ଷା କରିଥାଏ ଯବେ ପ୍ରଥମ ବର୍ଷା ହୁଏ ସେବେ କ'ଣ କରେ ପାଣି ଜମିରେ ଭରି ଭରିଗଲା ପରେ ସେମାନେ କ'ଣ କରେ ଚାଷ କରିଥିବେ ପ୍ରଥମ ବର୍ଷରେ ଜମିଟାକୁ ଭାଙ୍ଗିଦିଏ ଚାଷ କରିଦିଏ ବଳଦରେ ଦେଇକିନା ଗୋଟେଥର ଚାଷ କରିଦିଏ ତା' ପରିକ୍ରମ କରେ ବର୍ଷା କମିଲା ପରେ ଆଉଥରେ ଦୁଇଥର ତିନଥର ବର୍ଷା ହୁଏ କିନ୍ତୁ ବର୍ଷା ହେଇଯାଇଛି ପରେ ତାକୁ ଜମିଟାକୁ କାଦୁଅ କାଦ କରିଦିଏ କାଦୁଅ କରିଦେଲା ପରେ କ'ଣ କରେ ଧାନ ବୁଣେ ରୋପା ପାଇଁ ଚାଷୀ ଆମର ଧାନ ସେ ରୋପା କରିବେ ତା' ପାଇଁ ଧାନ ବୁଣେ ବୁଣିଲେ ସେ ଧାନ ଟିକେ ମାସ ଯାଇ ଗୋଟେ ମାସ ଯାଇ ଯାଇଲି ଗଲା ପରେ ତାପରେ କ'ଣ କରେ ତାକୁ ତୋଳେ ତୋଲିକିନା ଧୋଇକିନା ବାନ୍ଧେ ବାନ୍ଧିକିନା ଜମିକୁ ନିଏ ଜମିରେ ଯାଇକିନା ରୋପ କରେ ରୋପ କଲା ପରେ କ'ଣ ହୁଏ ତାକୁ ରୋପେ ରୋପା ରୋପିକିନା ତାକୁ ଦେଖ ତାକୁ ଖାଦ ଦିଏ ଔଷଧ ଦିଏ ସମୟ ସମୟ ଟାଇମରେ ଆମର ୟୁରିଆ ସାର ଗ୍ରୁମର ସାର ଏସବୁ ଦିଆଯାଏ ତା' ପରେ ତାକୁ ଦେଖ ଯେତେବେଳେ ଦେଖିବେ କି ଭଲ ଟିକେ ଗଛ ତ ଗ୍ରୋଥ୍ ନୁହେଁ ଏବେ କିଛି ଗ୍ରୋଥ୍ ହଉନି ଗଛ ବଢ଼ୁନି କିଛି ତାକୁ ଗ୍ରୁମର ସାର ଦିଏ ଉରେ ସାର ଦିଏ ଦେଲା ପରେ ଗଛ ଟିକେ ଗ୍ରୋଥ୍ ହୁଏ ବଢ଼େ ତାପରେ ତବେ ଧାନ ଆସିବା ସମୟରେ ପୋକ ଲାଗିଥାଏ ପୋକ ଲାଗିଲେ ତାକୁ ଆମେ ଔଷଧ ଔଷଧ ଛିଡ଼୍କଉଚୁ ଉପରେ ଧାନ ଗଛ ଉପରେ ଔଷଧ ଛିଡ଼୍କଉଛୁ ତା' ଯୋଗୁଁ ଔଷଧ ଦିଆଯାଏ କୀଟନାଶକ ଔଷଧ ଅଛି ସେଇଟା ଦିଆଯାଏ ସେଇଟା ଦେଲେ କ'ଣ ହୁଏ ନା ଆମର ଧାନ ଗଛରେ ପୋକ ପୋକ ଲାଗେନା ଧାନ ଗଛ ଆମର ସେ ଭଲ ହୁଏ ପୋକ ଲାଗିଲେ ଲୋକମାନେ ଧାନ ଗଛ ଖରାପ ହେଇଯାଏ ଧାନ ସବୁ ଖାଇଦିଏ ଯଉ ଧାନ ବାହାରେ ସେଇ ଜାଗା ସବୁ କାଟିଦିଏ ଗଛ ତଳରେ ଜଡ଼ରୁ କାଟି ଦିଏ କାଟିଲେ ବୋଲେ ଆମର ବେଶୀ ଦୁଃଖ ଲାଗିବ ଗଛ ଏତେ କଷ୍ଟକରେ ଲଗଉଛୁ ଆମେ ତାକୁ କାଟି ଦିଆଯାଏ ତାକୁ ଆମେ କ'ଣ କରୁଛୁ ଔଷଧ ଛିଡ଼ିକଉ ଛିିକେ ଛିଡ଼କେଇଲେ ଧାନ ଗଛ ଭଲ ଥାଏ ଓଷଧ ଛିଡ଼ି ନ ଛିକଲେ କ'ଣ ହବ ଧାନ ଗଛ ସ କାଟିଦେବେ ପୋକମାନେ କାଟିଦେଲେ ଧାନ ହବନି ଆଉ ସେଇ ଯୋଗୁଁ ଔଷଧ ଛିଡ଼୍କଉଛୁ ଆମେ ସବୁବେଳେ ପଡ଼େ ତାରେ ଧାନ ପାକି ପାଚିଯାଏ ପାଚିଲା ପରେ ତାକୁ ଗାଡ଼ି ଦେଇକିନା କାଟେ କାଟିଲା ପରେ ତାକୁ ସବୁ ବାନ୍ଧେ ତାକୁ ବାନ୍ଧିକିନା ଗୋଟେ ଜାଗାରେ କଲେ ତାପରେ ଆମେ ଗୋଟେ ଗାଡ଼ି ତାଙ୍କେ ଡାକିକିନା ତାକୁ ମଲେଇ ଦିଏ ଧାନ ମଲେଇ ଦିଏ ତା'ପରେ ସବୁ ଧାନ ସବୁ ଅଲଗା କରେ ଧାନ ଅଲଗା କରି ତାର ଯେଉଁ ଧାନ ସବୁ ଥାଏ ହିଡ଼ ଯୋଗୁଁ ସବୁ ଘାସବାସ ଥାଏ ସେ ଅଲଗା ହୁଏ ଅଲଗା ହେଇଗଲା ପରେ ତାକୁ ଗୋଟେ ବସ୍ତାରେ ଭରି କରିକିନା ଆମେ ମଣ୍ଡିରେ ନଉଛୁ ଧାନ ମଣ୍ଡିରେ ନଉଛୁ ଆମେ ସେଇ ଯୁ ଯାକେ ସେ ତମେ ସେଇ ଯେଉଁ ବିକି ଦେଉଛୁ ବିକି ଦେଲା ପରେ କ'ଣ କରୁଛୁ ଆମେ ପଇସା ଦେଉଛୁ ଆମକୁ ବିକିଲା ପରେ ସେ ପଇସା ଦେଇକିନା ଆମେ

ଭଲ ସାମାନ୍ ଯାକ ରଖୁଛୁ ଆସନ୍ତା ବର୍ଷରେ ଯେମିତିକି ଆସନ୍ତା ବର୍ଷରେ ଆମେ ଧାନ କିଣିପାରୁ ଭଲଟା ଆହୁରି ଔଷଧ ଖାଦ୍ୟ କିଣିପାରୁ ଭଲଟା ଭଲ ଭଲ ସବୁ ବର୍ଷ ପଇସା କିଛି ଗୋଟେ ଜାଗାରେ ସାଇଡ଼ ରଖିଥାଏ ତାପରେ କ'ଣ କରେ ତାକୁ ଆମେ ଏ ଆଉ ଏମିତି ଅଛି ଗୋଟେ ଜାଗାରେ ଧାନ ମଣ୍ଡିରେ ଧାନ ଚେକିଙ୍ଗ ହୁଏ ଧାନ ଚେଞ୍ଜ ହେଇଯାଏ ଧାନ କିଛି କଞ୍ଚା ଥାଏ ସେଇ ଯୋଗୁଁ ଆମର ଧାନକୁ ସେ କିଛି କାଟିଦିଏ ଏଟା ହବନି ବୋଲି ସେ ଯୋଗୁ କୃଷକମାନେ କୃଷକମାନେ ବହୁତ ଅସିଦ୍ଧ ହୁଅନ୍ତି ଚିନ୍ତାରେ ଥାଆନ୍ତି ଧାନ ଏବେ ମୁଁ ଏଇଟା କ'ଣ କରିବି କି କରିବି କେମିତି ବିକିବି ସେ ଟେନସନ୍ରେ ଥାଏ ତାପରେ କ'ଣ କରେ ତାକୁ ସେମାନେ ତାପରେ ସେମାନେ କିଛି ନା ଉପାୟ ଦୁଃଖରେ ଥାନ୍ତି ଏସବୁ ଦେଖିଲା ପରେ ଆମେ ଆମ ଦେଖିଲା ପରେ ଆମେ ବି ସେ ଦୁଃଖ ହେଉଛୁ ନାଇଁ ଆମର କୃଷକ ଭାଇ ଆମେ ଆ ଆମ ଯୋଗେଁ ଏତେ କଷ୍ଟ କରୁଛନ୍ତି ଆମେ ଖାଇବା ପାଇଁ ଖାଇବା ଖାଇବା ଯୋଗଉଛନ୍ତି ସବୁବେଳେ ସେମାନେ ଏମିତି ଏମିତି ଅଛି ଖାଇପାରୁନାହି ସେମାନଙ୍କୁ ପଇସା ପାଇଁ ଧାନ କାଟିଦିଏ ସେଇ ଯୋଗୁଁ ଆମେ ସବୁ ଦୁଃଖରେ ଅଛୁ ଦେଖିଲେ ବେଶୀ ଦୁଃଖ ଲାଗେ କାହିଁକିନା ଆମର କୃଷକମାନେ ଏତେ କଷ୍ଟ କରିୁଛନ୍ତି ସବୁ ତାପରେ ଆମେ ସେ ଦୁଃଖରେ ଆମେ କ'ଣ କରିବୁ ସେଇ ଯୋଗୁଁ